ଆମ ବିବାହରେ କନ୍ୟାମାନଙ୍କୁ ବହୁତ ସାରା ଉପହାର ଦିଆଯାଏ ତାକୁ ଚୁଡ଼ି ଦିଆଯାଏ ସୂନାରୁ ଚୁଡ଼ି ରୂପାର ପାଏଲ ଗୋଡ଼ିଆ ହାଣ୍ଡି ସବୁକିଛି ଦିଆଯାଏ ଖଟିଆ ଦିଆଯାଏ ଆଲମାରି କୁଲର୍ ଫ୍ରିଜ୍ ଆଉ ବହୁତ ସାରା ଦିଆଯାଏ ସିଏ ମାନେ ଆମ ବାହାରେ ବହୁତ କିଛି ଯିଏ ମାନେ ବି ଆସେ ସମସ୍ତେ ଉପହାର ହାତରେ ନେଇ ଆସେ ସିଏ ମାନେ ସବୁକିଛି ଓ ଉପହାର କନ୍ୟାକୁ ଦିଏ ସେ କନ୍ୟାକୁ ସବୁ କିଛି ଦିଆଯାଏ ହାର ସୁନା ସୁନାର ସବୁକିଛି ସୁନାର ଦିଆଯାଏ କୁଲର୍ ଏ ସି ସବୁକିଛି ତାକୁ ସବୁକିଛି ଦିଆଯାଏ ସିଏ ସୁନା ସୁନାର ସବୁକିଛି ତାକୁ ହାତରେ ଦିଆଯାଏ ତା'ର ମା' ବାପା ଗାଡ଼ି ଦିଏ କାର୍ ଦିଏ ସବୁକିଛି ତାକୁ ଉପହାର ବେଲେ ଦିଆଯାଏ